ଦଶ ଏଗାର ଦୁଇହଜାର ତିନି ତେଇଶି ଦଶ ଦୁଇହଜାର ତିନି ଅଠର ନଅ ଦୁଇହଜାର ପାଞ୍ଚ ସତର ଛଅ ଦୁଇହଜାର ଚାରି କୋଡ଼ିଏ ଦଶ ଦୁଇହଜାର ଆଠେ